ଏଚ୍ ପି ଗ୍ୟାସ ମୁଁ କିଣିଥିଲି ଯୋଉଟା କି ଆମର ଘରେ ରନ୍ଧନ ଗ୍ୟାସ ଭାବରେ ବ୍ୟବହାର କରାଯାଉଛି ଦୈନଦିନ ରୋଷେଇ କାର୍ଯ୍ୟକ୍ରମ ସେଥିରେ ହେଉଛି ଏବଂ ସବୁ ଆମର ତରକାରୀ ଭଜା ଚାହା ଏସବୁ ପ୍ରସ୍ତୁତ କରାଯାଉଛି ତେଣୁ ଯାହା ଫଳରେ ଯେଉଁଟା କି ବେଶୀ ପରିବେଶକୁ ଦୂଷିତ କରୁନି ତେଣୁ ଯାହା ଫଳରେ ଆମେ କମ୍ ସମୟରେ ମଧ୍ୟ ଘରେ ରହି ଧୂଆଁ ହେଉନି ଏବଂ ଏହାକୁ ଆମେ ଭଲ ଭାବେ ବ୍ୟବହାର କରିପାରୁଛୁ ଯାହା ଫଳରେ ସ୍ତ୍ରୀ ଲୋକମାନେ ମଧ୍ୟ ଏଥିରୁ ବେଶି ଉପକୃତ ହେଉଛନ୍ତି ଆଉ ଏ ଗ୍ୟାସ ବ୍ୟବହାର ଦ୍ୱାରା ବେଶି ପରିଶ୍ରମ ପଡୁନି ଆଉ ଖର୍ଚ୍ଚ ମଧ୍ୟ୍ୟ ବିଶେଷ ନାହିଁ କାଠ କିମ୍ବା ଧୂଆଁ ଏସବୁ କିଛି ପରିବେଶକୁ ଦୂଷିତ କରୁନି ତେଣୁ ଏହା ଆମ ପାଇଁ ବହୁତ ସହାୟକ ହେଉଛି